ରାଜ୍ୟ ପରିବହନର ଗୁଣବତ୍ତା ହେଉଛି ଆମର ପରିବହନ ପାଇଁ ମୋ ବସ୍ ଲକ୍ଷ୍ମୀ ବସ୍ ଏହିପରି ଭାବରେ ଆଉ ନାଲି ବସ୍ ଏହିପରି ଭାବରେ ଯାତ୍ରା କରିବା ପାଇଁ କରିଥାଉ ଆଉ ଯାତ୍ରା ଆଂଶିକ ସୁଲଭ ହୋଇଥାଏ ଏହିପରି ଭାବରେ ସୁଲଭ ହୋଇଥାଏ